ହଁ ଆମ ସ୍ଥାନୀୟ ଅଞ୍ଚଳର ଲୋକମାନେ ବଜାରରୁ କୃଷି ଜାତୀୟ ଦ୍ରବ୍ୟ ପାଇବାରେ ବହୁତ ଆଗ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି କାହିଁକିନା ବର୍ଷା ଦିନରେ ଚାରା ସବୁ ହାଟ ଦିନ ହିଁ ଆଣନ୍ତି ଏବଂ ଅଳ୍ପ ଆଣିଥିବେ ଯେଉଁଟା ପାଇଁକି ଅଧିକ ଲୋକ ଚାହୁଁଥିବେ ଚାରା ସେତେବେଳକୁ କ'ଣ ହେଉଛି ନା ଅଳ୍ପ ଲୋକଙ୍କୁ ବିକି ଦେଇକି ସେମାନେ ପଳାନ୍ତି ଯେଉଁଥିପାଇଁ କି ସେମାନେ ଚାରା ପାଇବାରେ ସକ୍ଷମ ହୁଅନ୍ତି ନାହିଁ ଏବଂ ସବୁଦିନ ଯଦି ସେମାନେ ଆଣନ୍ତେ ବଜାରକୁ ଚାରା ବିକିବା ପାଇଁ ହେଲେ ସମସ୍ତେ ପାଇଯାଆନ୍ତେ କିନ୍ତୁ ସେମାନେ ହାଟ ଦିନ ହିଁ ଆଣିଥାନ୍ତି ଯେଉଁଥିପାଇଁ କି ଅନ୍ୟ ଲୋକମାନେ ଚାରାଟା ପାଇ ପାରନ୍ତି ନାହିଁ ଏବଂ ତାଙ୍କର ହଳ ସବୁ ଚାଷ ସବୁ ଯେଉଁଟା ଜମି ଚାଷ ଚଷୀ ଥିବେ ପୁରା ପାଗ କରିଥିବେ ଚାରା ଲଗାଇବା ପାଇଁ ସେହିଟା କି ଯେଉଁଟା ବର୍ଷା ହୋଇଗଲେ ପୁଣି ମିଳାଇ ଯାଏ ସେହିଥିପାଇଁ କି ଚାରାଟା ନ ମିଳେ ଠିକ ଟାଇମ୍ରେ ସେଥିପାଇଁ କି ସେମାନେ ଟିକେ ଅସୁବିଧା ହୋଇଥାନ୍ତି କିନ୍ତୁ ସେମାନେ ତାଙ୍କର ମଞ୍ଜି ଯେତେବେଳେ ନେବା ପାଇଁ ଆସନ୍ତି ହାଟକୁ ହାଟରେ ଅଧିକ ପରିମାଣରେ ବିକ୍ରି ହେଉନଥିଲେ ସେମାନେ ମଞ୍ଜି ନ ପାଇ ଫେରି ଯାଆନ୍ତି ଯେଉଁଥିପାଇଁ କି ତାଙ୍କୁ ମଞ୍ଜି ପକାଇବା ପାଇଁ କି ବହୁତ ବିଳମ୍ବ ହୋଇଥାଏ ବର୍ଷା ଦିନ ଚାଲିଯାଏ କିନ୍ତୁ ମଞ୍ଜି ସେମାନେ ପକାଇ ପାରନ୍ତି ନାହିଁ ଏହିସବୁ କଥା ଏହିସବୁ ବିଷୟ ସବୁ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଆମ ଗାଁର ଲୋକମାନେ ବଜାରରୁ ଚାରା ପାଇବା ପାଇଁ